ପନ୍ଦର ଅଗଷ୍ଟ ଦୁଇ ଉଣେଇଶି ଶହ ଚାଳିଶ କୋଡ଼ିଏ ମା ମାର୍ଚ୍ଚ ଦୁଇ ହଜାର କୋଡ଼ିଏ ଚଉଦ ଅ ଅଗଷ୍ଟ ଦୁଇ ହଜାର ଦଶ ପନ୍ଦର ଜୁନ୍ ଦୁଇ ହଜାର ପନ୍ଦର ଉଣିଶି ଉଣିଶି ଅକ୍ଟୋବର ଦୁଇ ହଜାର କୋଡ଼ିଏ